ହଁ ଭାରତ ବିଶୁବ ରେଖାର ସୀମା ରେଖାରେ ହିଁ ଭାରତର ଭୌଗଳିକ ମାନଚିତ୍ର ଏହା ଉଷ୍ମ ପ୍ରବାହିତ ଦେଶ କହିଲେ ଅତ୍ୟୁକ୍ତି ହେବ ନାହିଁ ଯେଉଁଟାରେ କି ଖରା ବର୍ଷା ଶୀତ ଛଅ ସାତ ଋତୁ ଛଅ ଋତୁ ସାତ ଋତୁର ଆମକୁ ପ୍ରତ୍ୟେକ ଋତୁକୁ ଅନୁଭବ କରିବାର ସାମର୍ଥ୍ୟତା ଦେଇଥାଏ ଏହା ବିଭିନ୍ନ ଦେଶଠାରୁ ନିହାତି ଭାବେ ଅଲଗା କାରଣ ଅନ୍ୟ ଦେଶରେ କେବଳ ଶୀତ କେଉଁଠି ଗରମ ତ ଗରମ କେଉଁଠି ଶୀତ ଗରମ କେଉଁଠି ବର୍ଷାକୁ ଗରମ କେଉଁଠି ବର୍ଷା ଶୀତ ଏହିଭଳି ଥିଲାବେଳେ ଆମ ଭାରତ ବର୍ଷ ଏମିତି ଗୋଟିଏ ଦେଶ ଯେଉଁଠି ଆମକୁ ଛଅ ଋତୁ ଆମକୁ ଅନୁଭବ ହୋଇଥାଏ ଏବଂ ପ୍ରତ୍ୟେକ ଖରା ବର୍ଷା ବୈଶାଖ ଗ୍ରୀଷ୍ମ ଜ୍ୟଷ୍ଠ ଅଷାଢ଼ ମାନେ ଆମର ପ୍ରତ୍ୟେକ ଋତୁ କୁ ମଧ୍ୟ ଆମେ ଅନୁଭବ କରିପାରିଥାଉ